ହଁ ହା ହଁ ହାଲୋ ହଁ କୁହ ପୂଜା ହଁ ହଁ ସେଇଠି କି ଯିବା ଗଲା ପରେ ଦେଖିବା କଣ କଣ ସବୁ ସାମଗ୍ରୀ ବିକା ହୋଉଛି ତାକୁ ଦେଖିକି ନେଇକି ଆସିବା ଆଉ ହଁ ଘରେ ସଜେଇବା ଜିନିଷ ଆଉ ଏମିତି ଇତ୍ୟାଦି ଇତ୍ୟାଦି ଖେଳନା ଆଉ ଖାଇବା ଜିନିଷ ହଁ ହଁ ହଁ ଖାଇବା ଜିନିଷ ଘର ସଜେଇବା ଜିନିଷ ଆଉ ଘରକୁ କିଛି କଣ ତ ସେ ଘରକୁ କିଛି ଯେମିତି ମାନେ ସୁନ୍ଦର କରିବା ପାଇଁ ଡେକୋରେସନ କରିବା ପାଇଁ ହଁ ହଁ ବାଲି ଯାତ୍ରାରୁ କେତେ ଗୁଡ଼ାଏ ସେଠି ଜିନିଷ ପଡ଼ିଥିବ ସେଇଠୁ ନେଇକି ଆସିବା ଆଉ ହଁ ହଁ ହଁ ହଁ ହୁଁ ହୁଁ ଅଳ୍ପ ମୂଲ୍ୟରେ ଆଣିଲେ ଯେମିତି ମାନେ ଆଜି ଦେଖ ଗୁଟେ ମାନେ ଗୁଟେ ଗରିବ ଲୋକ ରହିଛନ୍ତି ନା ତା ପାଖରେ ସେତେ ବି ପଇସା ନଥିବ ତ ସିଏ ଯେମିତି କିଣି ପାରିବ ସାମଗ୍ରୀ ଗୁଡ଼ା ସେମିତି ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ କେତେ ଗୁଡ଼ାଏ ସାମାନ ଅଛି ନା ତ କିଣିକି ନେଇକି ଆସିବା ଆଉ ହୁଁ କିଛି ବିଭିନ୍ନ ବିଭିନ୍ନ ପ୍ରକାର ପଡ଼ିଥିବ ନା ସେଇଠି ଗଲା ପରେ ଦେଖିକି ନେଇକି ଆସିବା ଆଉ

ହଁ ହୁଁ ହୁଁ ହଁ ଯିବା ଯିବା

ସେଇଟା ତ ଏମିତି କେତେ କଣ ବିକା ହଉଥିବ ନା ଖାଇବା ଜିନିଷ ତ ସେଇଠୁ କିଣିକି କଣ ଖାଇବା ଦେଖି ବୁଲା ବୁଲି କରିକି କେତେ କଣ ଖେଳନା ପଡ଼ିଥିବ କେତେ ଗୁଡ଼ାଏ ସବୁ ଦୋଳି ଫୋଳ ଦୋଳି ଆଉ ରାମ ଦୋଳି ସବୁ ପଡ଼ିଥିବ ନା ତ ସେଇରା ସବୁ ଦେଖିକି ଆସିବା ଆଉ

ହଁ ଫେମସ ନା ସେଇଟା ତ ହୁଁ ବିଭିନ୍ନ ପ୍ରକାରର କୋଉ ଦେଶ ରୁ କୋଉ ଲୋକମାନେ ଆସିବେ କେତେ ଲୋକ କୋଉ ଗାଁ ର କେତେ ଲୋକ ସବୁ ଆର୍ଟିଷ୍ଟ ହଁ ସେ ଡିସଟିଡ଼ି ରୁ ହିଁ ଆସିବେ ନା ହୁଁ କଟକରେ ଯାହା ଫେମସ ସବୁ ମିଳିବ ଆଉ ହୁଁ ହୁଁ ହଁ